ମୋର୍ କାର୍ଯ୍ୟକ୍ଷେତ୍ରରେ ବହୁତଟେ କଠିନ୍ ପରିସ୍ଥିତି ସାମ୍ନା କର୍ବାକେ ମୋତେ ପଡ଼ୁଛି କାହିଁଲାଗି ନା ମୁଇଁ ଠେଲା ଗୋଟିଏ ସରକାରୀ ଜାଗାରେ ପଞ୍ଚାୟତ ଏରିଆରେ ଲଗାସିଁ ତ ମୋର୍ ଦୋକାନଟା ବହୁତ ବଢ଼ିଆଁ ଚାଲ୍ସିଁ ତ ଅସୁବିଧା ହେଲା ଏହିଟା ଆଖପାଖ ଦୋକାନୀମାନେ ସେସବୁ ଜିନିଷ୍ ଦେଖିକିରି ଅସହୟ ହେସନ୍ ଆଉର୍ ସେମାନେ ଗୋଟିଏ ସମସ୍ୟା କ୍ରିଏଟ୍ କର୍ବାର୍ ଲାଗି ଚାହଁସନ୍ ଯେ ମୋର୍ ଜିନିଷ ଖାଇକିରି ତ ଏହିଟା ଟେଷ୍ଟ ନାହିଁ ଲାଗ୍ଲା ଆଉର୍ ଭଲ୍ ନାଇ ବନବାରି କେତେବେଳେ ମିର୍ଚା ଲାଗିଯାଇଛି କେତେବେଳେ କାଣା ଲାଗିଯାଇଛି ତାହାକୁ ମୁଇଁ ସବୁବେଲେ ଶାନ୍ତି କର୍ବାକେ ପଡ଼୍ସି ଆଉର୍ ସେତାକୁ ମୁଇଁ ଶାନ୍ତି କେମିତି କରିମି ଦାଦା ଭାଇ ବୋଲିକିରି ସ୍ନେହର ସହିତ ମୋତେ କଥାବାର୍ତ୍ତା ଲାଗ୍ବାକେ ପଡ଼ୁଛି ସେଥିରଲାଗି ମୁଇଁ ଟିକେ ମେଣ୍ଟାଲି ସବୁ ଜିନିଷ୍କେ ନେଇକିରି ବି ଟିକେ ତା ମାନେ ମନଟା ମୋର ଖରାପ ରହିସି ତାପରେ ମୁଇଁ ପାଖ ମୋର ମେମ୍ବରକୁ ବି କହିଛେଁ ଯେ ସେ ମୋର ସମସ୍ୟାର ସମାଧାନ କରିବେ ବୋଲିକି ଆଉର୍ ସେ ବି ସେ ଲୋକମାନଙ୍କୁ ମଦ ମୁଦା ପିଇକି ଆସଥିସନ୍ ତ ତାହାଙ୍କୁ ମନାମନି କଲେ ଆଉର୍ ମୋର୍ ଦୋକାନର ବି ବର୍ତ୍ତମାନ ଠିକ୍ ଠାକ୍ ଚାଲିଛି